ନିଜର ଦକ୍ଷତାରେ ଉନ୍ନତି ଆଣିବାକୁ ଚାହୁଁଥିବା ନୂତନ ନିରୀକ୍ଷକଙ୍କୁ ମୁଁ କିଛି ଟିପ୍ସ ଦେବାକୁ ଚାହୁଁଛି ଯଦି ସେ ଜଣେ ନୂତନ ନିରୀକ୍ଷକ ପକ୍ଷୀ ନିରୀକ୍ଷକ ତାହେଲେ ସେ ପକ୍ଷୀ ନିରୀକ୍ଷକଙ୍କୁ ପ୍ରଥମେ ପକ୍ଷୀମାନଙ୍କୁ ଭଲ ଭାବରେ ନିରୀକ୍ଷଣ କରିବାକୁ ପଡ଼ିବ ତାଙ୍କୁ ଦେଖିବାକୁ ପଡ଼ିବ ଯେ ପକ୍ଷୀମାନେ କ'ଣ ଖାଉଛନ୍ତି କେଉଁଠି ରହୁଛନ୍ତି ତାଙ୍କର ବସା କେମିତି ତିଆରି କରୁଛନ୍ତି ତାଙ୍କ କେମିତି କଥାବାର୍ତ୍ତା ହେଉଛନ୍ତି ସେମାନେ ତାଙ୍କ ଭା ମନର ଭାବ କିପରି ଆଦାନ ପ୍ରଦାନ କରୁଛନ୍ତି ସେସବୁକୁ ଭଲ ଭାବରେ ନିରୀକ୍ଷଣ କଲା ପରେ ଯାଇ ହିଁ ଜଣେ ଭଲ ପକ୍ଷୀ ନିରୀକ୍ଷକ ହୋଇପାରିବ ଯଦି ସେ ପକ୍ଷୀ ନିରୀକ୍ଷକ ତାହେଲେ ତାଙ୍କୁ ଜାଣିବାକୁ ପ୍ରଥମେ ପଡ଼ିବ ଯେ ପକ୍ଷୀମାନଙ୍କ ଭାଷାକୁ ବୁଝିବାକୁ ଚେଷ୍ଟା କରିବାକୁ ପଡ଼ିବ ପକ୍ଷୀମାନଙ୍କ ଭାଷା ସେ ବୁଝିପାରିଲେ ଜାଣିପାରିବେ ଯେ ପକ୍ଷୀମାନେ ପ୍ରକୃତରେ କ'ଣ କଥା ହୁଅନ୍ତି ସେମାନେ କେମିତି ଜୀବନ ଚାହୁଁଛନ୍ତି ଏବଂ ତାଙ୍କ ସହ କ'ଣ ହେଉଛି କ'ଣ ଘଟୁଛି କ'ଣ ହେବା ଉଚିତ୍ ସେ ସବୁ ସମ୍ବନ୍ଧରେ ଭଲ ଭାବରେ ସେ ଜାଣିପାରନ୍ତି ଯେ ଗୋଟେ ପକ୍ଷୀ କିପରି ଭାବରେ ସୁରକ୍ଷିତ ରହିପାରିବ ଯଦି ଗୋଟେ ପକ୍ଷୀକୁ ଗୋଟେ ଥଣ୍ଡା ଅଞ୍ଚଲ ଦରକାର ଆମେ କ'ଣ କରୁଛେ ଶୁଆ ଭଳି ପକ୍ଷୀମାନଙ୍କୁ ଆଣି ଆଣି ଘର ମଧ୍ୟରେ ପଞ୍ଜୁରୀ ଭିତରେ ଭର୍ତ୍ତି ବନ୍ଦୀ କରି ରଖିଦେଉଛେ ତାକୁ ସେଇଟା ପସନ୍ଦ ନୁହେଁ ସେ ଖୋଲା ଆକାଶରେ ଉଡ଼ିି ବୁଲିବାକୁ ଚାହେଁ କିନ୍ତୁ ତା'ର ମନର ଭାବକୁ ଜଣେ ବୁଝିବା ନିହାତି ଆବଶ୍ୟକ ଆମେ ସେହି ପକ୍ଷୀର ମନ କଥା ବୁଝିପାରୁନି ଯେ ସେ କ'ଣ ଚାହୁଁଛି ସେଥିପାଇଁ ଆଣି ପିଞରା ଭିତରେ ରଖୁଛେ ଯାହାଫଳରେ ସେ ପକ୍ଷୀର ମନ ଉଦାସ ହୋଇଯାଉଛି ତେଣୁ ସେ ପକ୍ଷୀ ନିରକ୍ଷଙ୍କୁ ପ୍ରଥମେ ପକ୍ଷୀମାନଙ୍କ ମନର କଥା ଜାଣିବାକୁ ପଡ଼ିବ ଯେ ପକ୍ଷୀମାନଙ୍କର ଇଚ୍ଛା କ'ଣ ଆଉ ସେ ପକ୍ଷୀମାନେ ଯାହା ଖାଇବାକୁ ଚାହାନ୍ତି ଯେଉଁପରି ଖାଦ୍ୟ ତାଙ୍କୁ ଆବଶ୍ୟକ ସେହିସବୁ ଖାଦ୍ୟ ତାଙ୍କୁ ଯୋଗେଇବାକୁ ପଡ଼ିବ ଏବଂ ତାଙ୍କ ଭାଷାକୁ ବୁଝି ତାଙ୍କ ବସା କେମିତି ତିଆରି କରୁଛନ୍ତି ସେ ତାକୁ ନିରୀକ୍ଷଣ କରି ସେମିତି ବସା ମଧ୍ୟ ତିଆରି କରିବାରେ ସାହାଯ୍ୟ କରିବେ ଏମିତି ହେଲେ ଜଣେ ପକ୍ଷୀ ନିରକ୍ଷକ ଭଲ ଭାବରେ ପକ୍ଷୀମାନଙ୍କରେ ଦେଖାଶୁଣା କରିପାରିବେ ଏବଂ ତାଙ୍କ ବିଷୟରେ ଅଧିକ କିଛି ଜ୍ଞାନ ଆହରଣ କରିପାରିବେ